ହ୍ୟାଲୋ ଗୁଗୁଲ୍ ରେଷ୍ଟୁରେଣ୍ଟ୍ରୁ କହୁଥିଲେ କି ହଁ ମୁଇଁ ଗୁଟେ ଖାନା ଅର୍ଡ଼ର୍ କରିଥିଲି ତ ବିରିୟାନୀ ଅର୍ଡ଼ର୍ କରିଥିଲି ଯେନ୍ଥିର୍ଲାଗି କି ମୋର୍ ନିକେ ଅଲ୍ଗା କିଛି ଖାନା ପଲେଇ ଆସିଛେ ମୁଇଁ ତ ଭେଜ୍ ବିରିୟାନୀ ମଗେଇଥିଲି ଇନ ନନ୍ଭେଜ୍ବାଲା ଆସିଯାଇଛେ ସେଥିର୍ଲାଗି ମୁଇଁ ଯେନ୍ତା ଅର୍ଡ଼ର୍ କରିଥିଲି ପହେଲା ସେ ସେଟା ଆଉ ଥରେ ଆସି ପାର୍ବା କି ମର୍ନିକେ କାଣା କି ମୁଇଁ ତ ଭେଜ୍ ବିରିୟାନୀ ଖାଏନି ଆଉ ମୁଁ ଅର୍ଡ଼ର୍ କରିଥିଲି ଅଲ୍ଗା କିଛି ଏବେ ଆସିଯାଇଛି ଅଲ୍ଗା କିଛି ସେଥିପାଇଁ ଇହାଦେ ମୁଇଁ ଆଉ ଥରେ ଅର୍ଡ଼ର୍ କରବାର୍ଲାଗି ଚାଁହୁଚେ ଯେନ୍ଟାକି ମୁଇଁ ଅର୍ଡ଼ର୍ କରିଥିଲି ପହେଲା ସେଟା ଆସିପାର୍ବା କି ଇହାଦେ ଆଉ ଥରେ ଆଉ ଯେନ୍ଟା ମୁଁ ଅର୍ଡ଼ର୍ କରିଛେ ରଙ୍ଗ୍ରେ ଆସିଯାଇଛେ ଅଲ୍ଗାଟା ମୋର୍ ଅର୍ଡ଼ର୍ କଲାଟା ନାଇଁ ଆସ୍ବା ସେଟା ଟିକେ ଜଲ୍ଦି ହେବା ବଲେ ପଠେଇବେ ତ କାଣା କି ଜଲ୍ଦି ଥିଲା ଆଉ ତା ଜାଗାରେ ଅଲ୍ଗା କିଛି ରଙ୍ଗ୍ ପଲେଇ ଆସିଛେ ଯେନ୍ଥିର୍ଲାଗି କି ଆମେ ଆଉ ଥରେ ଅର୍ଡ଼ର୍ କର୍ବାର୍କେ ପଡ଼ୁଛେ